ହ୍ୟାଲୋ ଜଗା କାଳିଆ ଟ୍ରାଭେଲ ର ଭାଇନା କହୁଛନ୍ତି କି ଯ ଆମେ କାଲି ଗୋଟିଏ ଗାଡ଼ି ବୁକିଂ କରିଥିଲୁ ପୁରୀ ଯିବା ପାଇଁ ସକାଳ ସାତଟାରେ ଆସିକି ପହଁଞ୍ଚିବାର ଥିଲା ଡ୍ରାଇଭର କିନ୍ତୁ ଡ୍ରାଇଭର ଏପର୍ଯ୍ୟନ୍ତ ଆସିନାହିଁ ଆମେ ଯେତେ ଚେଷ୍ଟା କଲେ ଆପଣ ଯେଉଁ ନମ୍ବର ଦେଇଥିଲେ ଯେତେ ଚେଷ୍ଟା କଲେ ବି ମଧ୍ୟ ସିଏ ଫୋନ ଉଠାଉ ନାହିଁ ଆପଣ ଆମେ ସାତଟାରେ ଯିବାର ଥିଲା ଏହିଠୁ ଯଦି ସିଏ ସାତଟାରେ ଆସିକି ନ ପହଁଞ୍ଚୁଛି ବା ଫୋନ ନ ଉଠାଉଛି ଆମେ ଏତେ ଲେଟରେ ଯାଇକି ସେଠୁ ଆସିବୁ ପୁଣି କେମିତି ଆପଣ ଆଉ ଗୋଟିଏ ଗାଡ଼ି ପଠାନ୍ତୁ ନହେଲେ ଆପଣଙ୍କ ଡ୍ରାଇଭର କଣ ପାଇଁ ଫୋନ ଉଠାଉନି ତାର କଣ ଅସୁବିଧା ହୋଇଛି ଆପଣ ଟିକେ ବୁଝିକି ମୋତେ ଜଣାନ୍ତୁ